ଦେଶର ଚାରିପାଟେ ବହୁତଟି ହୋଲ୍ ସେଲ୍ ସେଣ୍ଟର୍ ଅଛି ଯେଉଁଠି ଭେଜିଟେବୁଲ୍ସ ହେଇଗଲା ରାଇସ୍ ପନିପରିବା ସେହିସବୁର ହୋଲ୍ ସେଲ୍ ହୁଏ ଆଉ ମୁଁ ବହୁତ ଗୋଟିଏ ହୋଲ୍ ସେଲ୍ ବଜାର ଜାଣିଛି ଖୁଚୁରାରେ ସେମାନେ ଦିଅନ୍ତି ଆଉ ଏଥିରେ ଭଲ ବି ଖରାପ ବି ଅଛି ଏଇଠି ମ୍ୟାକ୍ସିମମ୍ ଭଲ ଜିନିଷ ବି ଅଛି ବାକିରେ ଅନ୍ଲାଇନ୍ ସପିଙ୍ଗ ଆଜିକାଲି ବହୁତ ଟ୍ରେଣ୍ଡିଙ୍ଗରେ ଅଛି ଯେହେତୁ ଅନ୍ଲାଇନ୍ ସପିଙ୍ଗ ଟ୍ରେଣ୍ଡିଙ୍ଗରେ ଅଛି ସେଥର ବି ଭଲ ଆଉ ଖରାପ ସାଇଟ୍ ଅଛି ଭଲ ସାଇଟ୍ ଏଇଟା ଯେ ସେ ଇଜିରେ ସେଇଟା ମିଳିଯାଏ ବଜାରରେ ବି ମିଳିଯାଏ ହେଲେ ଆମେ ଯେଉଁଟା ପରଟିକୁଲାର୍ ଅର୍ଡ଼ର୍ କରୁ ଆମକୁ ଆମର ରେଟ୍ରେ ମିଳିଯାଏ ଆଉ ଖରାପ କେତେବେଳେ ସମୟରେ ଆସେନି କେତେ କେତେ କେତେବେଳେ ସମୟରେ ଆସେନି ଆଉ ଭୁଲ ଜିନିଷ ଥରେ ଥରେ ପଳାଇ ଆସେ